ଟିଭି ଟିଭି ହେଲା ସୋନି ଟିଭି ହେଲା ଆମ ଭାରତର ସବୁଠାରୁ ବଡ଼ ଟିଭି ଟିଭି ଦ୍ଵାରା ଆମେ ଜଜ୍ କିମ୍ବା ସେଥିରେ ବଡ଼ ବଡ଼ ଜଜ୍ ବସନ୍ତି ସେଥିରେ ତିନି ଚାରିରୁ ପାଞ୍ଚଜଣ ଚାରିରୁ ପାଞ୍ଚଜଣ ଜଜ୍ ବସନ୍ତି ସେଥିରେ ଟିସି ଧରନ୍ତି ଫୁଣି ତାଙ୍କ ଧରି ଆମକୁ ବିଭିନ୍ନ କ୍ଷେତ୍ରରେ ଆମକୁ ଟିଭି ଦ୍ୱାରା ଆମେ ସବୁକିଛି ସୂଚାଇ ଦିଅନ୍ତି ଟିଭି ଦ୍ୱାରା ଆମେ ଗାଁଗହଳିରୁ ଆମେ ଯାହା ବ୍ୟବସାୟ ଆମ ବାଣିଜ୍ୟ ବ୍ୟବସାୟ ଆମେ କରୁ ଗାଁଗହଳିରୁ ଦୁଇ ପଇସା ଆମେ ଲାଭବାନ କରୁ ତାକୁ ଧରି ଆମେ କିମ୍ବା ବଜାର କିମ୍ବା ସହରକୁ ନେଇଯାଉ ସେଥିରୁ ଆମେ ଦୁଇ ପଇସା ଗାଁ ଠାରୁ ଅଧିକ ଲାଭବାନ ଆମେ କରିପାରୁଅଛୁ ବ୍ୟବସାୟରୁ ବ୍ୟବସାୟ ବିନା ଆମେ ନିଜ ଜୀବନଯାପନ କରିପାରୁଅଛୁ ଟିଭି ଦ୍ୱାରା ଆମେ ସବୁକିଛି ଆମେ ଜାଣିପାରୁ ଜାଣିପାରି ଆମେ ନିଜେ ବ୍ୟବସ୍ଥା ଆମେ ନିଜେ ଟିଭି ଦ୍ୱାରା ଆମେ ନିଜେ ବ୍ୟବସ୍ଥା କରିପାରୁଅଛୁ